ହ୍ୟାଲୋ ଆପଣ ମା' ମଙ୍ଗଳା ଟ୍ରାଭେଲସ୍ରୁ କହୁଛନ୍ତି କି ମୁଁ ସୋନାଲି ସ୍ୱାଇଁ କହୁଛି ଏକ ଜୁନ୍ ଦୁଇ ହଜାର ତେଇଶରେ ଜଟଣୀରୁ ବାଲେଶ୍ୱର ଚାନ୍ଦିପୁର ଯିବା ପାଇଁ ଚାହୁଁଛି ଏହି ତାରିଖରେ ଆପଣଙ୍କ ପାଖେ ଗାଡ଼ି ମହଜୁଦ ଅଛି କି ମୋତେ କୁହନ୍ତୁ